ଖେଳ ଏକ ଏମିତି ଜିନିଷ ଡାକ୍ତରଙ୍କ କହିବାର ହେଲା ପ୍ରତ୍ୟକ ପିଲା ଦୁଇରୁ ତିନି ଘଣ୍ଟା ଦିନକୁ ଖେ ମାନେ ଖେଳିବା ନିହାତି ଦରକାର ତା'ଦ୍ଵାରା ଆମର ଦେହର ରକ୍ତ ସଞ୍ଚାଳନ ହୋଇଥାଏ ଦେହରୁ ଝାଳ ନିର୍ଗତ ହୁଏ ତାହା ଦ୍ଵାରା ମନ ଫୁର୍ତ୍ତି ରୁହେ ଆଉ ଖେଳ ଖେଳ ଏକ ଏମିତି ଜିନିଷ ତାପରେ ଆମେ ତ ପିଲାଦିନେ ବହୁତ ଖେଳ ଖେଳୁଥିଲୁ ଘରେ ଲୁଚିକି ଯାଇକି ବାହାରେ ଯାଇଁକି ଖେଳୁଥିଲୁ ୟା ପାଇଁ କେତେ ବି ମାଡ଼ ଖାଇଛୁ ଇଏ କରିଛୁ କିନ୍ତୁ ସବୁବେଳେ ପାଠ ପଢ଼ିଲେ ବି ସବୁବେଳେ ନୁହଁ ଖେଳ ଏକ ଭଲ ଇଏ ତା ଦେହ ପାଇଁ ଭଲ ସୁସ୍ଥ ଆଉ ଇଏ ଆମେ ଛୁଆ ଦିନେ ବହୁତ ଯାଇକି ବାହାରେ ଖେଳିଚୁ ୟେ କରିଛୁ ତା' ପାଇଁ ବହୁତ ମାଡ଼ ଗାଳି ଖାଇଚୁ ଆଜିକାଲି ପିଲା ତ ମୋବାଇଲରେ ସବୁବେଳେ ରହିଲେ ଆଉ ସିଏ ଖେଳିବାକୁ କେତେ ଖେଳିବେ କେତେବେଳେ ତାଙ୍କୁ ଏତେ କହିଲେ ବି ସେ ରାତି ପାହିଲେ ମୋବାଇଲ୍ ଧଇଲେ କିନ୍ତୁ ଖେଳ ଏକ ଏମିତି ଜିନିଷ ଡାକ୍ତରଙ୍କ କହିବା କଥା ଯେ ପ୍ରତ୍ୟକ ପିଲା ଦୁଇ ଘଣ୍ଟା ଲେଖାଁ ତିନି ଘଣ୍ଟା ଲେଖାଁ ଖେଳିଲେ ତାର ମନ ଫୁର୍ତ୍ତି ରହିବ ଦେହରେ ରକ୍ତ ସଞ୍ଚାଳନ ଠିକ୍ ରହିବ ରୋଗ ବାଗ ବହୁତ କମିଯିବ ଆଉ ମସ୍ତିସ୍କ ସୁସ୍ଥ ରହିବ ଏହିସବୁ ତାର ଭଲ ଇଏ ଖାଲି ପାଠ ପଢ଼ିଲେ ଯେ ହେବନି ଏତ୍ତଦ୍ଵାରା ଖେଳ ହିଁ ଏକ ପ ତାର ଇଏ ଅଂଶ